ଦେଖନ୍ତୁ ଯିଏ ପହଁରା ଶିଖୁଛି ତାଙ୍କ ପାଇଁ ମୋର ଗୋଟେ ହିଁ ଉପଦେଶ ରହିବ ଯେଉଁଥିରେ ଯିଏ ନୂଆ କରି ଶିଖୁଛନ୍ତି ବିଶେଷ ଯେଉଁଥିରେ ଗଭୀର ପାଣି ଥିବା ଅଧିକ ପାଣିଥିବା ସେଇଥିରେ ପହଁରିବା ଅନୁଚିତ କମ ପାଣିରେ ହିଁ ପାଖାପାଖି ଶିଖିବା ଦରକାର ଆଉ ଶିଖିବା ବେଳେ ଯିଏ ହେଲେ ଜଣେ ବୟସ୍କ ଲୋକ ତାଙ୍କ ପାଖରେ ନିହାତି ରହିବା ଦରକାର ଆରୁ ପହଁରା ଶିଖିବା ପାଇଁ ବିଶେଷତଃ ଆପଣ ଭଲ ମାନେ ଏମିତି ଗାମୁଛା ଫାମୁଚା କି କପଡ଼ାଫପଡ଼ା ଯେମିତି ଗୋଡ଼ରେ ଯେମତି ଛନ୍ଦୀ ହବ ସେଥିରେ ପ୍ୟାଣ୍ଟ ଟ୍ରାକ୍ ପ୍ୟାଣ୍ଟ ଗୁଡ଼ା ଆସେ ସେଇଟା ପିନ୍ଧିକି ପହଁରିବା ନିହାତି ଆବଶ୍ୟକ